ପାଞ୍ଚଟି ତାରିଖର ନାଁ ପାଞ୍ଚ ଅଗଷ୍ଟ ଦୁଇ ହଜାର ଦଶ ନଅ ଫେବ୍ରୁଆରୀ ଦୁଇ ହଜାର ଅଠର ପନ୍ଦର ମେ ଦୁଇ ହଜାର ବାଇଶ ଉଣାଇଶ ଜୁନ ଦୁଇ ହଜାର ତେଇଶ ସାତ ମେ ଦୁଇ ହଜାର କୋଡ଼ିଏ